ଧର୍ମ ସମନ୍ୱୟ କିମ୍ବା ସହଯୋଗକୁ ପ୍ରମୁଖ ଦେବାକୁ ହେଲେ ଆମର ପର୍ବପର୍ବାଣି ଶିକ୍ଷା ଆଉ ସାମାଜିକ ସେବା ଯୋଉ ଅଛି ସାମାଜିକ ସେବା ଯୋଉ ଆମେ କରିବା ସମାଜର ସେବା କରିବା ଆଉ ଲୋକମାନେ ଆମର ଯୋଉ ହଇରାଣ ହେଉଥିବେ ତାଙ୍କୁ ସମାଜରେ କିଛି ସେବା ପାଉନଥିବେ ତାଙ୍କୁ ଆମେ ଠିକ୍ ବାଟରେ ନେଇକି ପହଞ୍ଚେଇବା ତାଙ୍କର ସେବା କରିବା ସାମାଜିକ ସେବା ସେଟା ପର୍ବପର୍ବାଣି କହିଲେ ଆମର ବିଭିନ୍ନ ପ୍ରକାର ପର୍ବପର୍ବାଣି ପାଳିବା ଶିକ୍ଷା ଆମର ବିଭିନ୍ନ ପ୍ରକାର ଶିକ୍ଷା ଅଛି ସବୁ ଶିକ୍ଷା ଆଉ ଆଜିକାଲି ତ ଶିକ୍ଷାର ଶିକ୍ଷାଟା ଅଧିକା ଚାଲିଛି ଏବେ ଶିକ୍ଷା ନ ପାଇଲେ ଆମେ କିଛି କରିପାରିବା ନାହିଁ ଆନ୍ତର୍ଜାତିକ ବିବାହ କହିଲେ ଯୋଉ ବିବାହ ଆମର ସବୁ ହେଉଛି ଧର୍ମ ଅନୁସାରେ ବିବାହ ହିନ୍ଦୁ ଧର୍ମରେ ବିବାହ ହିନ୍ଦୁ ଧର୍ମରେ ଯୋଉ ବିବାହ ହେଉଛି ସେଟା ଦୁଇ ପଟରୁ ଆଉ ତାଙ୍କର କଥାବାର୍ତ୍ତା ହେଇକିରି ସେ ବିବାହଟା ସେଟା ଆନ୍ତର୍ଜାତୀୟ ବିବାହ ଚାଲିଛି ଆଉ ଓଡ଼ିଶାର ପ୍ରମୁଖ କହିଲେ ଯୋଉ ଧାର୍ମିକ ଲୋକମାନେ ଯୋଉ ଅଛନ୍ତି ସେମାନେ ପର୍ବପର୍ବାଣି ବି ଠିକ୍ ସମୟରେ ଆମର ପାଳନ କର କରନ୍ତି ଆଉ ସମାଜରେ ବି ସେବା କରନ୍ତି